ମୁଁ ଯେତେବେଲେ ରୋଷେଇ କରୁଥିନି ଫାଷ୍ଟ୍ ଆମ ଘରେ ବହୁତ୍ ଖୁସି ଲାଗ୍ଲା ରୋଷେଇ କର୍ବାକାଯେ ରୋଷେଇ ଘରର୍ ଲୋକ୍ ତାରିଫ୍ କରୁଥିଲେ ଘରେ ରୋଷେଇ କଲେ ଇ ରୋଷେଇ କଲେ ଭଲ୍ ଲାଗ୍ସି ଖାଲି ନୁନ୍ ଟିକେ ଅଧିକ୍ ଲଗେଇ ଦେଇଚେ ନୁନ୍ ଟିକେ କମ୍ ଲଗାବୁ ଭଲ୍ କରି ରାନ୍ଧ୍ବୁ ଭଲ୍ କରି ଖାଇବାକେ ଦେବୁ ତ ବହୁତ୍ ଖୁସି ଲାଗ୍ଲା ରୋଷେଇ କାର୍ବାକେ ସବୁ ଲୋକ୍ ତାରିଫ୍ କଲେ ଆର୍ ରୋଷେଇ କର୍ ତୁଇ ଏଖା ରୋଷେଇ କଲେ ଖାଇମୁ ବୋଲିକିନା ସବୁ ଲୋକ୍ କହେଲେ ହେଥିର୍କାଯେ ମୁଇଁ ରୋଷେଇ କର୍ସିଁ ସବ୍କେ ଖାଇବାକେ ଦେସିଁ ସବୁ ଲୋକ୍ ଖାଇସେତ୍ ଭଲ୍ ଲାଗୁଛେ ବୋଲ୍ସେତ୍ ଆରୁ ଖାଇସେତ୍ ଆରୁ ରୋଷେଇ ବାସ କର୍ସିଁ ସବୁ ଦିନ ମୁଇଁ ରୋଷେଇ କର୍ସିଁ ତ ସବୁ ଲୋକ୍ ଭାତ୍ ରାନ୍ଧ୍ସିଁ ଡାଲ୍ ରାନ୍ଧ୍ସିଁ ତର୍କାରୀ କର୍ସିଁ ଭଜା ଭାଜ୍ସିଁ ଶାଗ୍ ରାନ୍ଧ୍ସିଁ ସବୁ କିଛି କର୍ସିଁ ଆଉ ସବ୍କେ ଖାଏବାକେ ଦେସିଁ ସବୁ ଲୋକ୍ ଖାଇସେତ୍ ଗୁଟେ ପରେ ଗୁଟେ ଆଏସନ୍ ଖାଏବା ମାଙ୍ଗସନ୍ କିଏ ଡାଲ୍ ମାଙ୍ଗ୍ସି କିଏ ତର୍କାରୀ ମାଙ୍ଗ୍ସି ଖାଇମି ଭାତ୍ ଦେ ବୋଲସି କେନ୍ ପାଏନ୍ ମାଙ୍ଗ୍ସି କେନ୍ କାଁ କର୍ସିଁ ତ ସବୁ କିଛି ମୁଇଁ କର୍ସିଁ ଭାତ୍ ରୋଷେଇ ବାସ୍ କର୍ସିଁ ଆଉ ଖାଇବାକେ ଦେସିଁ